ମୋ ଜିଲ୍ଲା ଢେଙ୍କାନାଳ ମୁଁ ପରିବହନ ମୋର ଏଇଠି ସବୁ ସୁବିଧା ଅଛି ସଡ଼କ ରେଳବାଇ ଆଉ ଗାଡ଼ି ଛୋଟ ଅଟୋ ସବୁ ସୁବିଧା ଅଛି ଏଇଠୁ ମୁଁ ଭୁବନ ଠାରୁ ଭୁବନେଶ୍ୱର ଢେଙ୍କାନାଳ ଠାରୁ ଭୁବନେଶ୍ୱର ସବୁଠି ଯିବାପାଇଁ ମୋତେ ଟ୍ରେନ ସୁବିଧା ଆଉ ବସ୍ ସୁବିଧା ଆଉ ଅଟୋ ସୁବିଧା ସବୁ ମିଳିଅଛି ଆଉ ମୋ ଢେଙ୍କାନାଳ ଜିଲ୍ଲା ସହରରେ ମୋତେ ବୁଲିବାକୁ ହେଲେ ଛୋଟ ଅଟୋଟେ ସୁବିଧା ମିଳୁଛି ଯାହା ଫଳରେ ମୁଁ ଚାରି ପଟରେ ଜିନିଷ ବୁଲିକରି ସବୁ ଜିନିଷ ଦେଖିପାରି ସବୁ କିଛି ମୁଁ କରିପାରୁଅଛି